ଆଜ୍ଞା ମୁଁ ତ ଟିକେ ପଳାଇ ଆସିଛି ଗୋଟେ କାମରେ ଟିକେ ବାହରକୁ ଟିକେ ଯାଉ ଯାଉ କା ପ୍ରାୟ ଲେଟ୍ ହେଇଯିବ ଆଉ ଆପଣ ତାକୁ ଟିକେ ମେଡ଼ିକାଲ ନହେଲେ ନେଇକି ଟିକେ ବ୍ୟାଣ୍ଡେଜ ଫ୍ୟାଣ୍ଡେଜେ କରାଇ ଦେଇଥାନ୍ତୁ ଆଉ ମୁଁ ଟିକେ କାମ ସାରିକି ଯାଉଛି ସାଙ୍ଗେ ସାଙ୍ଗେ ମେଡ଼ିକାଲକୁ ଯାଉଛି ଆପଣଙ୍କ ପଛେ ପଛେ ଟିକେ ଟିକେ ଲେଟ୍ ହବ ପାଞ୍ଚ ଦଶ ମିନିଟ୍ ଦୁରିଆକୁ ପଳାଇ ଆସିଛି ନା ଯାହା ହେଲେ ଲେଟ୍ ହବ ଆଜ୍ଞା ମୋ କାମ ସରିଲା ମାତ୍ରକେ ମୁଁ ଯାଇକି ଆପଣଙ୍କ ପାଖରେ ଥିମି ଆପଣଙ୍କ ଧର ତା'ର ବ୍ୟାଣ୍ଡେଜ କି ମେଡ଼ିସିନ କି ମାନେ କ'ଣ ଇଂଜେକ୍ସନ୍ କି କ'ଣ ଦରକାର କି କ'ଣ ସେ ଡକ୍ଟରଙ୍କ ପଚାରିକି ଠିକରେ ଟିକେ ଟ୍ରିଟମେଣ୍ଟ କରୁଥିବେ ମୁଁ ଯିବି ସାରିକି ମୁଁ ଗଲେ ତ ଆଉ ଯାହା ଦେଖିବି ଆଉ ହଁ ହଉ ମୁଁ କାମ କେମିତି ଏମିତି ହେଲା ଏମିତି ପଡ଼ିଗଲା ଯେ ସେୟା ହଉ ତା'ହେଲେ ଆପଣ ନେଇକି ଚାଲୁଥାନ୍ତୁ ସେ ମେଡ଼ିକାଲ ପାଖକୁ ମୁଁ ଆଉ ପାଖା ପାଖି ହେଇ ଆସିଲିଣି ଆଉ ଟିକେ ସମୟ ଭିତରେ ପହଞ୍ଚିଯିବି ଯାଇକି ହଉ ତା'ହେଲେ ମୁଁ ଆଉ ସେୟା ହଉ ତା'ହେଲେ ମୁଁ ରଖିବି ଆଉ ଆପଣ ଯାନ୍ତୁ ଚାଲୁଥାନ୍ତୁ ଆମେ ଯାଉଛୁ ପଛେ ପଛେ ମୁଁ ତ ଆମ ଘରେ ଜଣାଇ ଦେଇକି ଯାଉଛି ଆଉ ହଉ ରଖୁଛି